ମୁଁ ତୁମ ସାହିତ୍ୟ ଗୁରୁମା କହୁଥିଲି ସେ ଯେଉଁ ଓଡ଼ିଶାର ପର୍ବପର୍ବାଣି ବିଷୟରେ ଟିକିଏ ଲେଖିକି ମାନେ ଗୋଟେ ପ୍ରୋଜେକ୍ଟ୍ ବନାଇକି ଆଣିପାରିବୁ ହେଇ ସାବିତ୍ରୀ ବ୍ରତ ଆଉ ଗୁରୁବାର ଓଷା ବିଷୟରେ ଗୋଟେ ଲେଖିକି ଆଣ ଏଇ ଦୁଇଟା ବିଷୟରେ କ'ଣ ଏଇ ସାବିତ୍ରୀ ବ୍ରତରେ ସ୍ୱାମୀମାନଙ୍କୁ ପୂଜା କରନ୍ତି ଫଳମୂଳ ଖାଆନ୍ତି ଓଷା ବାର ଏମିତି କରନ୍ତି ଆଉ ଗୁରୁବାରରେ ଲକ୍ଷ୍ମୀ ପୂଜା ହୁଏ ଆଉ ଏମିତି ଘରେ ଟିକିଏ ବୁଝିବୁଝା ଦେଇଥିବୁ ଆଉ ହଁ ଘରେ ଆଉ ଟିକିଏ ପଚାରି ପୁଚୁରା ନେବୁ କିଛି ଯଦି ଇଏ ହେଲା ହଁ ମାଁମାନେ କରନ୍ତି ନା ଓଷା ବାର ସେମାନଙ୍କୁ ପଚାରିଲେ ସେ କହିଦେବେ ଏ ଆର ସପ୍ତାହରେ ଏଇ ଗୁରୁବାର ଦିନ ଅଛି ଏଗାରଟାରେ ଆସିକି ପ୍ରୋଜେକ୍ଟ୍ ଜମା କରିବାକୁ ପଡ଼ବ ଆଉ କରିପାରିବ ତ ହଉ ଦେଖ କିଛି ଦରକାର ପଡ଼ିଲେ ମୋତେ ପଚାରିବ ନହେଲେ ପର୍ବପର୍ବାଣି ତ ଘର ଲୋକ ଜାଣିଥିବେ ନା ପଚାରିନେବ ସବୁ ବୁଝିବୁଝା ଦେବ କିଛି ବି ଡାଉଟ୍ ରହିଲେ ଫେର୍ ମୋତେ ପଚାରିନେବ ହଁ ହଉ ହଉ ମୁଁ ରଖୁଛି ଆଉ ଆଜ୍ଞା ମାଣବସା ଓଷା ଆଉ ସାବିତ୍ରୀ ଓଷା ହଁ ହଁ ଏଇ ଦୁଇଟାଯାକରୁ ସବୁ ଯଦି କିଛି ନଜାଣି ପାରିଲ ମୋତେ ପଚାରିବ ଆଉ ଘରେ ଓଷା ବାର କରିଲେ ପଚାରି ପୁଚୁରିକି କରିବ ଆଉ ଏଇ ଦୁଇଟାଙ୍କ ବିଷୟରେ ସବୁ ମାନେ କ'ଣ କେମିତି ହୁଏ କାହିଁକି ପୂଜା ହୁଏ କେଉଁ ଠାକୁର ପୂଜା ହୁଅନ୍ତି କେମିତି କ'ଣ ପୂଜା ହୁଏ ଏଇ ବିଷୟରେ ଟିକିଏ ଲେଖିଦେବ ଆଉ